ଆମ ଅଞ୍ଚଳରେ ବହୁତ ଗୁଡ଼ିଏ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରମାନ ଗଢ଼ି ଉଠିଛି ଯେଉଁଠାରେ କି ଆମ ଅଞ୍ଚଳର ପିଲାମାନେ ସେମାନେ ସେଠାରେ ନିଜ କ୍ରୀଡ଼ା ପ୍ରତିଭାର ପ୍ରଦର୍ଶନ କିଭଳି ଆହୁରି ଭଲ ଭାବରେ କରିପାରିବେ ସେଥିପ୍ରତି ସେମାନେ ଯତ୍ନବାନ ହୋଇପାରୁଛନ୍ତି ଏବଂ ଆମ ଏଠାରେ ଥିବା ଚନ୍ଦ୍ରଶେଖର ପାଠାଗାର ନାମକ ଏକ କ୍ଲବ୍ ଅଛି ଯାହା ଆମକୁ କ୍ରିକେଟ୍ ଉପରେ ଆମକୁ ପ୍ରଶିକ୍ଷଣ ଦେଇଥାଏ ଏହା ଆମ ଜିଲ୍ଲାର ଏକ ବଡ଼ ପ୍ରଶିକ୍ଷଣ କେନ୍ଦ୍ର ଏହି କେନ୍ଦ୍ରରେ ବର୍ତ୍ତମାନ ଷାଠିଏରୁ ସତୁୁରି ଜଣ ଖେଳାଳି ଅଂଶଗ୍ରହଣ କରି ସେଠାରେ ପ୍ରଶିକ୍ଷଣ ନେଉଛନ୍ତି ଏବଂ ସେଠାରେ ଥିବା ପୁଅ ଜଣକ ସେ ଆଗରୁ କଳାହାଣ୍ଡି କପ୍ କିମ୍ବା ଆମ ରାଜ୍ୟ ରଣ୍ଜୀ ଟିମ୍ରେ ସ୍ଥାନ ପାଇବାର ଗୌରବ ଲାଭ କରିଥିଲେ ସେ ସେଠାରେ ରହୁଥିବା ଖେଳାଳିମାନଙ୍କୁ ବିଭିନ୍ନ ଧରଣର ଉପଦେଶ ଦେଇଥାନ୍ତି କିଭଳି ସେ କ୍ରିକେଟ୍ ଖେଳ ବିଷୟରେ ନିଜର ଅଭିଜ୍ଞତାକୁ ସେ ପିଲାମାନଙ୍କ ଭିତରେ ବାଣ୍ଟିଥାନ୍ତି କିଭଳି ଯେଉଁ ପିଲା ପାଖରେ ଲୁକ୍କାୟିତ ପ୍ରତିଭା ଅଛି ସେଇ ପ୍ରତିଭାକୁ କିପରି ସେ ଲୋକ ଆଲୋଚନାକୁ ଆଣିପାରିବେ ସେ ବିଷୟରେ ବିଶେଷ ଧ୍ୟାନ ଦେଇଥାନ୍ତି ଏବଂ ସେ ସେଥିରେ ସେ ସଫଳ ମଧ୍ୟ ହୋଇଥାନ୍ତି